କିଛି ଅନନ୍ୟ ବ୍ୟଞ୍ଜନ ଭିତରେ ମୋତେ କାକରା ପିଠା ଭଲ ଲାଗେ ପିଠା ପି ଖାଲି କାକରା ପିଠା ନୁହେଁ କାକରା କିଛି ସୁଜି ବନା ଆଉ ଆମର ଘରୋଇ ଚାଉଳ ଚାଉଳରେ ମଧ୍ୟ ମଣ୍ଡା କରାଯାଏ ଏହି ପିଠା ମଧ୍ୟରେ କାକରାଟି ହେଉଛି ଭଲ କାକରା ପିଠାକୁ ସାଧା କରିବା ଅପେକ୍ଷା କିଛି ନଡିଆ ମଧ୍ୟ ଦେ ପୁର ଦେଲେ ଆହୁରି ଟେଷ୍ଟି ଲାଗେ କାକରା ଆରିସା ଆଉ ଆମର ସୁଜି ମଣ୍ଡା ଏବାତ୍ ଏଥିରେ ମଧ୍ୟ ନଡ଼ିଆ ପୁର ଦିଆଯାଏ ନଡ଼ିଆ ପୁର ଦେଲେ କିଛି ଆହୁରି ଭଲ ଟେଷ୍ଟ ବାହାରେ ସେଥିପାଇଁ ନଡ଼ିଆଟିକୁ ଆମେ ସେଥିରେ ସାମିଲ୍ କରିଥାଉ